ହଁ ମ୍ୟାଡମ୍ ତୁମ ଦୋକାନରେ ସବୁ ଚପଲ ସବୁ କୋଉ କୋଉ ଚପଲ ଅଛି ସବୁ ହଉ ଚପଲ ସବୁ କୋଉ କୋଉ ସବୁ ରେଟ୍ ସବୁ କ'ଣ କେମିତି ସବୁ ଟିକେ ଆମେ ଟିକେ ଜାଣୁ ତମଠୁ ଆମେ ଚପଲ ଆଣିକି ଏଇ ଗାଁରେ ଆମେ ସବୁ ସେଲ୍ କରିବୁ ଏଠି ବି ସମସ୍ତେ ଚପଲ ହଉ ତା'ହେଲେ ତୁମଠୁ ଆମେ ଆଣିବୁ ଆଉ ଅନ୍ୟଠିକି ଯିବୁନି ଆଉ ତୁମ ଦୋକାନରୁ ଆଣିବୁ ସେଇ ଚପଲ ଆଣିକି ଆମେ ବି ଏଠି ଗାଁରେ ବିକ୍ରି କରିବୁ ସେଠି ସମସ୍ତେ ମାନେ ଆଣିଛୁ ଥରେ ବି ସମସ୍ତେ କହୁଛନ୍ତି ଆଉ ଭଲ ହୋଇଛି ଚପଲ ସମସ୍ତେ ଆସିକି ବି ନେଉଛନ୍ତି ଆଉ କହୁଛନ୍ତି ଭଲ ହୋଇଛି ଆଉ ଭଲ ଶସ୍ତା ଟିକେ ତ ତପଲ ଟିକେ ଆଉ ନହେଲେ ଆଉ ଯୋଉ ଆଣୁ ଜଣୁଛନ୍ତି ମାର୍କେଟରୁ ଆଣୁଛୁ ତାଙ୍କର ଟିକେ ବହୁତ ଅଧିକ ରେଟ୍ ଆଉ ତୁମଠୁ ଆମେ ନେବୁ ଚପଲ ହଉ ଆଜ୍ଞା ହଉ ରହୁଛି ନମସ୍କାର